କଣ ଦରକାର କାହିଁ ଆସିଥିଲେ ହେଉ ଏୟାରଟେଲ୍ ସିମ୍ କେତେଟା ନେବେ ଏୟାରଟେଲ୍ ସିମ୍ ରିଚାର୍ଜ କଲେ ଅଠେଇଶ ଦିନ୍ ଯାଉଛେ ସିମ୍ ସିମ୍ ହେଉଛେ ଦେଢ଼ଶହ ଟଙ୍କା ସେଟା ରିଚାର୍ଜ୍ କଲେ ଅଠେଇଶ ଦିନ୍ ଯାଉଛେ ଆଉ ଜିଓ ସିମ୍ ହେଉଛେ ଶହେ ଶହେ ଟଙ୍କା ସେଟା ରିଚାର୍ଜ କଲେ ତିରିଶ୍ ଦିନ୍ ଯାଉଛେ କେନ୍ ଟା ନେବେ ହଁ ପୁରା ସେ ତ ଭଲ ପଡ଼ୁଛେ କମ୍ ପଇସା ଅଠେଇଶ ଦିନ୍ ଯିବ ଠିକ ଅଛେ କାଆଁ କହିଲେ ମ୍ୟାଡ଼ାମ ବୁଝିନାହିଁ ପାରଲି ଏୟାରଟେଲ୍ ସିମ୍ ପଇସା ଦେଢ଼ଶହ

ଜିଓର ଶହେ କେଉଁଟା ନେବେ ଏୟାରଟେଲ୍ ଅଠେଇଶ ଦିନରେ ଅଛେ ଟୁ ଜିବି ଡାଟା ଅଛେ ଡାଟା ଦେଢ଼ଶହ ଜିଓ ଏୟାରଟେଲ୍ ନେବେ ଜିଓ ସିମ୍ ଶହେ ଟଙ୍କା ଆଉ ଡାଟା ମୋବାଇଲ ନୂଆ ମୋବାଇଲ ନେବେ କଣ ନୂଆ ସିମ୍ ନେବ ହେଉ କେନ୍ ଟା ନେବ ଏୟାରଟେଲ୍ ନେବ କି ଜିଓ ନେବ ବର୍ଷେର ଲାଗି ରିଚାର୍ଜ୍ କରିଦେବି କି ଦୁଇ ଚାର୍ ମାସ୍ ଲାଗି କଣ କେତେ ଦିନ୍ର ରିଚାର୍ଜ୍ ଦରକାର ନାହିଁ ମ୍ୟାଡ଼ମ ଆପଣଙ୍କୁ କେତେ ଦିନ୍ର ରିଚାର୍ଜ୍ ଦରକାର ବର୍ଷେର କି ଦୁଇ ମାସ୍ର ତିନି ମାସ୍ର କେତେ ଦିନ୍ର ରିଚାର୍ଜ୍ ଦରକାର ବର୍ଷେ ରିଚାର୍ଜ୍ ଯଦି କହିବେ ମ୍ୟାଡ଼ମ ତିନି ହଜାର୍ ଟଙ୍କା ମୋବାଇଲରେ ପଡ଼ବା ହଁ ଆଉ ଦୁଇ ମାସ୍ର ରିଚାର୍ଜ୍ କରବା ଯାଦି ଛଅଶହ ଟଙ୍କା ପଡ଼ବା ନାହିଁ ଏୟାରଟେଲ୍ର କହିଦେନ ବର୍ଷେର ଭଲ୍ ପଡ଼ିବା ହେଉ ଠିକ୍ ଅଛି ଏୟାରଟେଲ୍ ହେଉ ଠିକ୍ ଅଛି ଏୟାରଟେଲ୍ ସିମ୍ ଦେଉନ୍